ଆମ୍ଭ ଅଞ୍ଚଳରେ ବିଭିନ୍ନ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ ଏହି ପର୍ବପର୍ବାଣି ମୁଖ୍ୟତଃ ନିରାମିଷ ଉପରେ ରନ୍ଧାଯାଏ ଏହାର ଏହି ଭିତରେ ମୁଖ୍ୟ ହେଲା ଭାତ ଖିରି ଖେଚୁଡ଼ି ଏବଂ ଡାଲମା ପନିର ଛତୁ ଏଭଳି ବିଭିନ୍ନପ୍ରକାର ରୋଷେଇ କରାଯାଇଥାଏ ଏହାପରେ ଖଟା ବି ମଧ୍ୟ ହୋଇଥାଏ ପିଠା ପିଠା ଭିତରେ ଚକୁଳି କାକେରା ମୁଆଁ ଇଟିଲି ଏଭଳି ପିଠା ବି ମଧ୍ୟ ତିଆରି କରାଯାଇଥାଏ